ଆଜିକାଲି ଲୋକମାନେ ଆମ ଓଡ଼ିଶାର କଥାକୁ ତ ଆଜିକାଲି ଲୋକମାନେ ଓଡ଼ିଶୀ ଆମ ଓଡ଼ିଶାରେ ତ ପ୍ରସିଦ୍ଧ ଅଛି ଓଡ଼ିଶୀ ଡାନ୍ସ ତ ଓଡ଼ିଶାରେ ତ ଓଡ଼ିଶୀ ଲୋକମାନେ ଓଡ଼ିଶୀ ଡାନ୍ସ କରିବାକୁ ପସନ୍ଦ କରୁଛନ୍ତି ବିଭିନ୍ନ ଦେଶର ବିଭିନ୍ନ ପ୍ରକାରର ଡାନ୍ସ ଥାଏ ତ ସେମାନଙ୍କ ଦେଶର ତାଙ୍କୁ ସେ ସେଇ ପ୍ରକାର ଡାନ୍ସ କରିବାକୁ ପସନ୍ଦ ଥାଏ ଆଉ ଏମିତିକି ନୃତ୍ୟ ଗୋଟେ ଏମିତି ଜିନିଷ କି ସମସ୍ତଙ୍କୁ ଭଲ ଲାଗେ ବିି କରିବେ ବି ଗୀତ ମିଶ ନୃତ୍ୟ ତ କରନ୍ତି ସଙ୍ଗୀତ ମଧ୍ୟ ଥାଏ ତ କରନ୍ତି ସେମାନେ ମଧ୍ୟ ଭଲ ତ ଡାନ୍ସ ଡାନ୍ସ ଏମତିକି ଗୋଟେ ଜିନିଷ କି ଆମେ ବୋଲେ ଖୁସି ଲାଗେ ତାହା କରିଲେ ଆଉ ସମସ୍ତେ ଭଲ କରନ୍ତି ଆଉ